ଏଇଟା ଗଡ଼୍ରେଜରେ ଦୋକାନ ଲାଗିଛି କି ସାର୍ ହଁ ସାର୍ ଗଡ଼୍ରେଜ ଗୋଟେ ନେବାର୍ ଥିଲା ସାର୍ ମ୍ୟାରେଜ୍ ପାଇଁ

ଏ ଛଅ ଫୁଟିଆ କେତେ ପଡ଼ିବ ସାର୍

ଆଉ ଆଠ ଦଶ ବାଲା କେତେ ପଡ଼ୁଛି ସାର୍ ଗ୍ରୀନ୍ କଲର୍ର ଅଛି କି ସାର୍ ଦଶ ଫୁଟିଆ ଦଶ ଫୁଟିଆର କେତେ ପଡ଼ୁଛି ସାର୍ ଗ୍ରୀନ୍ କଲର୍ର ଅଛି କି ସାର୍ ହଉ ବ୍ଲୁ'ର ଗ୍ଲାସ୍ ଲାଗିଥିବ

ହଁ ହାଲକା ନାହିଁ ତ ସାର୍ ହାଲକା ନାହିଁ ତ ଗଲା ବର୍ଷ ଗୋଟେ ଦୋକାନରୁ ନେଇଥିଲି ତ ବେଶି ହାଲକା ଥିଲା ହଉ ସାର୍

ହଁ ଥରେ ଥରେ ତ ନେଲା ପରେ ଆମେ କଷ୍ଟମର୍ ଯୁଟାଇ ଦେବୁ ମୁଁ

ଗାଁ ଗହଳିରେ ଲୋକ ଦେଖିଲେ ପସନ୍ଦ କାରବାର୍ ଅଛି ତା' ତା'ହେଲେ ଲୋକ ଆସିବେ ଆପଣଙ୍କ ଦୋକନରୁ ନା ହଁ

ହଉ ମୁଁ କାଲି ଆସିଥିଲି ସାର୍ ଆପଣଙ୍କ ଦୋକାନ ବନ୍ଦ ହେଇଯାଇଥିଲା ନମ୍ବର ନମ୍ବର ଥିଲା ତ ଲେଖିକି ଆଣିଥିଲି ନମ୍ବର ଦେଖିଲି ଦୋକାନର ନମ୍ବର ମରାହେଇଥିଲା ତ ସେଇଟା ଦେଖିକି ଆଣିକି ଫୋନ କଲି

ମୁଁ ନିଜେ ଆସିବି ସାର୍

ହଁ ସେ ଫ୍ରଣ୍ଟରେ ଦର୍ପଣ ଲାଗିବାର ନେବି ସାର୍ ସାର୍ ସନ୍ଧ୍ୟା ଭିତରେ ଆସିବି ସାର୍ ହଉ ସାର୍ ହଉ ସାର୍